ଗ୍ରାମରେ ପରିବେଶ ବହୁତ ସୁନ୍ଦର ଦେଖିବାକୁ ନିର୍ମଳ ଆମ ଗ୍ରାମରେ ବର୍ଷା ହେଲେ ଡ୍ରେନ୍ ମାଧ୍ୟମରେ କିଛି ସାହାଯ୍ୟ ପାଇପାରୁଛୁ ଯାହା ଦ୍ଵାରାକି ଗାଁରେ ବର୍ଷା ହେବା ଦ୍ଵାରା ଡ୍ରେନ୍ ହେବା କାରଣରୁ ବର୍ଷା ପାଣି ବହିଯାଇ ଗାଁର ପରିଷ୍କାର ଓ ପରିବେଶ ସ୍ଵଚ୍ଛ ରହୁଛି ଡ୍ରେନ୍କୁ ଆମେ ପରିଷ୍କାର ରଖିବା ଆବଶ୍ୟକ କାରଣ ଯାହାଦ୍ଵାରା କି ଆମେ ସୁସ୍ଥ ରହିବା ଜୀବନ ଯାପନ ପ୍ରଣାଳୀ କରିପାରିବା ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିପାରିବା